ଆମେ ଜଣେ ହିନ୍ଦୁ ଲୋକ ଆମକୁ ଓଡ଼ିଆ ଭାରି ପସନ୍ଦ ଲାଗେ ଆମର ବଡ଼ି କାଲ୍କୁଲେସନରେ ଓଡ଼ିଆ ଅଛି ଓଡ଼ିଆ ଭାଷାକୁ କେବେ ଭୁଲିପାରିବା ନାହିଁ ସେଥିପାଇଁ ତ ବଙ୍ଗାଳୀ ହିନ୍ଦୀ ଭଳି ଅଞ୍ଚଳରେ ଅନ୍ୟ ଭାଷା ବି ଅଛି ଯାହାକି ଓଡ଼ିଆ ସାହିତ୍ୟ ଓଡ଼ିଆ ଓଡ଼ିଆକୁ ଆମେ ଭାରି ପସନ୍ଦ କରୁ ଆମ ଓଡ଼ିଆ ଲୋକ ହିନ୍ଦୁ ଧର୍ମର ଲୋକ ଓଡ଼ିଆକୁ ଭାରି ପସନ୍ଦ କରୁ ଆମ ଭାଷା ବି ଓଡ଼ିଆ ଲେକିନ୍ ଆମର ରାଷ୍ଟ୍ରଭାଷା ହେଉଛି ହିନ୍ଦୀ ହିନ୍ଦୀକୁ ବି ଆମେ ଜାଣିପାରୁ ବୁଝିପାରୁ ଆମ ଭାଷାରେ ଅଛି ହିନ୍ଦୁ ଆମେ ହିନ୍ଦୁ ଆମେ ଜଣେ ହିନ୍ଦୁ ଲୋକ ହିନ୍ଦୁ ଲୋକ ହେଇକି ଆମେ ଓଡ଼ିଆ କଥା ବୁ ବୁଝିପାରୁ ଭାରି ସରଳ ଆମ ରକ୍ତରେ ସେଇ ଭାଷାଟା ଅଛି ଭାରି ସହଲ୍ ସେଥିପାଇଁ ଯାହା ପାଇଁ ତାହା ଅନ୍ୟ ଲୋକପାଇଁ ବଙ୍ଗାଳୀ ହିନ୍ଦୀ ପ୍ରମୁଖ ଭାଷା ଅଛି ସେଥିପାଇଁ ଗୋଟେ ପ୍ରିୟ ଥିବ ତାଙ୍କର ବ୍ଲଡ଼ କାଲ୍କୁଲେସନରେ ବି ସେଇ ଭାଷାଟା ରହିଥାଏ ନାକି ଆମ ଆମ ହିନ୍ଦୁମାନଙ୍କରରେ ପ୍ରମୁଖ ଭାଷା ହେଉଛି ଓଡ଼ିଆ ଭାଷା ଯାହାକି ଆମେ ଜଡ଼ିତ ପ୍ରମୁଖ ସେ ଭାଷାରେ କିଛି ମିଷ୍ଟେକଟା ହୁଏ ନି ତା' ପାଇଁ ବହୁତ ଆମେ ଗର୍ବିତ ଅନ୍ୟ ଭାଷା ବି ହିନ୍ଦୀ ବଙ୍ଗାଳୀ ଟିକିଏ ଟିକିଏ ବୁଝିପାରୁ ହିନ୍ଦୀ ଆମର ରାଷ୍ଟ୍ରଭାଷା ରାଷ୍ଟ୍ରଭାଷା ପାଇଁ ଆମେ ଷ୍ଟୋରୀରେ ବହୁତ ପାଠ ପଢିଥାଉଁ ଶିଖିବା ପାଇଁ ରାଷ୍ଟ୍ରଭାଷା ବଙ୍ଗାଳୀ ଆମ ଦ୍ଵାରା ହେତେ ବି ଆଇବା ଆଇ ପାରିବ ନାହିଁ କ'ଣ ପାଇଁ ଆମେ ସେ ଭାଷାକୁ ଆମ ବହିରେ ନାହିଁ କି କିଛି ଜାଣିବା ପାଇଁ ସହଯୋଗ ନାଇଁ ହେଲେ ହିନ୍ଦୀରେ ଷଷ୍ଠ ଶ୍ରେଣୀରୁ ତା' ପ୍ରମୁଖରେ ଆମେ ଷଷ୍ଠରୁ ଦଶମ ତକ ପଢ଼ି ଆସିଛୁଁ